ଓଡ଼ିଶା ମୁଖ୍ୟତଃ ତାର ସାଂସ୍କୃତିକ ପର୍ବପର୍ବାଣି ଏବଂ ତାର ସଂସ୍କୃତି ସାଂସ୍କୃତିକ ପରିଛନ୍ଦକୁ ନେଇ ପରିଚିତ ଯେପରି କି ଆମ ଓଡ଼ିଶାରେ ବହୁତ ପ୍ରକାର ପ ପର୍ବପର୍ବାଣି ହୁଏ ଯାହାକୁ କୁହାଯାଏ କିି ବାର ମାସରେ ତେର ପର୍ବ ଏଠାରେ ଆମର ସବୁଠୁ ବଡ଼ ପର୍ବ ହେଉଛି ଆମ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଏହା ବହୁତ ପ୍ରସିଦ୍ଧ ଓଡ଼ିଶାରେ ଏଠାରେ ନୃତ୍ୟକୁ ବି ବହୁତ ବହୁତ ଭଲ୍ ପାଇବା ମିଳିଛି ଯେପରି କି ଛଉ ନୃତ୍ୟ ଓଡ଼ିଶାର ଏକ ପ୍ରସିଦ୍ଧ ନୃତ୍ୟ ଏହାକୁ ଏହାପରେ ଏଠାରେ କୋରାପୁଟରେ ଢେମ୍ସା ନାଚ ବହୁତ ପ୍ରସିଦ୍ଧ ଏଠାରେ ଆମେ ପାଦ ସହିତ ପାଦ ମିଳେଇ ଢେମ୍ସା ନୃତ୍ୟ କରୁ ଆମର ପର୍ବପର୍ବାଣିକୁ ବହୁତ ଭଲରେ ଏଞ୍ଜୟ କରୁ ଏବଂ ଓଡ଼ିଶାର ପ୍ରମୁଖ କବି ସାରଳା ଦାସ ସେ ଆମ ଆମ ଓଡ଼ିଶାକୁ ନେଇ ବହୁତ ଗର୍ବିତ କରେଇଛନ୍ତି ବହୁତ କବିତା ଲେଖି ଓଡ଼ିଶାର ନାମ ଏବଂ ସୁଖ୍ୟାତ ସମସ୍ତ ଭାରତରେ ବଢ଼େଇଛନ୍ତି ଖ୍ୟାତି ବହୁତ ବଢ଼େଇଛନ୍ତି ଓଡ଼ିଶାରେ ବହୁତ ଭଲ ଭଲ ପର୍ବପର୍ବାଣି ପାଳନ କରାଯାଏ ବହୁତ ଭଲ ପିଠା କରାଯାଏ